ହଁ ମୁଁ ଡ୍ରଇଂ ପ୍ରତିଯୋଗିତାରେ ଭାଗ ନେଇଛି ଆଉ ନିଜର ଚିତ୍ରକୁ ପ୍ରଦର୍ଶନୀର ଉପସ୍ଥାପନ ମଧ୍ୟ କରିଛି ଏହାର ଅନୁଭୂତି ବହୁତ ସୁନ୍ଦର ଥିଲା କ'ଣ ପାଇଁ ନା ମୋ ଚିତ୍ରକୁ ସମସ୍ତେ ମୋର ପ୍ରଶଂସା କଲେ ଆଉ ବହୁତ ସୁନ୍ଦର ଚିତ୍ର ହେଇଛି ବୋଲି ମଧ୍ୟ କହିଲେ ଆଉ ସେଥିଲାଗି ଉତ୍ସାହିତ ଲାଗିଲା ମତେ ଆଉ ଏହା ସହିତ ବାକି ଯେଉଁମାନେ ବି ପରୀକ୍ଷା ଦେଇଥିଲେ ତାଙ୍କମାନଙ୍କ ସହିତ ମୁଁ ଚିତ୍ର ବି ମେଳ କଲି ଆଉ ଲାଗିଲା କିି ମୁଁ ନିଜେ ମଧ୍ୟ କିଛି ଗୋଟେ ସୁନ୍ଦର ଚିତ୍ର ଆଙ୍କିପାରୁଛି ସେଥିଲାଗି ମତେ ନିଜକୁ ଖୁସି ଲାଗିଲା ପ୍ରତିଯୋଗିତାରେ ଭାଗ ନେଇଥିବାରୁ ମଧ୍ୟ ମତେ ସେଇଥିପାଇଁ ବି ଖୁସି ଲାଗିଲା ଆଉ ମୋ ଚିତ୍ରକୁ ସମସ୍ତେ ଦେଖିଲେ ଆଉ ସେଥିଲାଗି ମଧ୍ୟ ମୁଁ ବହୁତ ଖୁସି ଆଉ ଏ ଏଭଳି ଭାବରେ ଏଲିମେଣ୍ଟାରୀ ହେଲେ ମଧ୍ୟ କିଛି ଦୁଃଖ ଲାଗିବ ନାହିଁ କ'ଣ ପାଇଁ ନା ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଆମେ କିଛି ମଧ୍ୟ କରିପାରୁଛେ ସେଥିଲାଗି ଆମେ ଯାହାହେଲେ ବି ସବୁ ପ୍ରତିଯୋଗିତାରେ ଭାଗ ଦବା ଦରକାର